ମୋ' ଅନୂଭୂତିରୁ ମନେପଡ଼ୁଥିବା ଗୋଟିଏ ସୁନ୍ଦର ଯାତ୍ରା ହେଲା ପୁରୀ ଯାତ୍ରା ପୁରୀକୁ ଯେତେବେଳେ ଆମେ ପୁରୀ ଭ୍ରମଣରେ ଯାଇଥିଲୁ ସେ ସମୟରେ ଚିଲିକା ଦେଇ ଯାଇଥିଲୁ ଆଉ ଚିଲିକାରେ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟଙ୍କର ଛାଇ ପଡ଼ି ଯେଉଁ ବିଚିତ୍ର ସୁନ୍ଦର ମନରୋମ ଦୃଶ୍ୟ ଦେଖା ଥିଲା ତାହା ମୋତେ ବହୁତ ଆକର୍ଷିତ କରିଥିଲା ଆର୍ ସେଥିର୍ଲାଗି ବୋଲି ମୁଇଁ ଏହି ଅନୂଭୂତିକୁ କେବେ ଭୁଲି ପାରିନାହିଁ ମୁଇଁ ଯେତେବେଳେ ଛୋଟ ହେଇଥିଲି ସେ ସମୟରୁ ଏହି ଯାତ୍ରା ହେଉଥିଲା ଆଉ ଏହା ମୋତେ ବହୁତ ଆକୃଷ୍ଟ କରିଥିଲା